ହ୍ୟାଲୋ ହଁ ମାଆ ମୋର ଟିକେ କାମ ଥିଲା ତ ସେଥିପାଇଁ ମୁଁ ଯାଇ ପାରିଲିନି ଆଉ ହଁ ହଁ ମାଆ ନିଶ୍ଚୟ ଯିବି ହଁ ହଁ ମାଆ କେତେ କାମ କରିବି ତମ ଘରେ ଏତେ କାମ କରି କରି ମୁଁ ପୁରା ବ୍ୟସ୍ତ ହେଇଗଲିଣି ଆଉ ନିଜେ ଘର କାମ କରିବିନା ତମ ଘର କାମ କରିବି ପଇସା ଦେଉଛ ଯେ ସେଥିପାଇଁ ଟିକିଏ ଯାହାବି ହେଲେ ଦୟା କରିବନା ଆଉ ଆଉ ହଁ ମୁଁ ଟିକିଏ ଆଜି ବ୍ୟସ୍ତ ଥିଲି ତ ମାଆ ସେଥିପାଇଁ ଆଉ ଫୋନ୍ରେ କହି ପାରିଲିନି ହଉ କାଲି ତା'ହେଲେ ଯିବି ସବୁକାମ କରିଦେବି ଆଉ ଯଦି କହୁଛ ତମେ ଅଧିକା କାମ କରିବାକୁ ସେଥିପାଇଁ ତମେ ପଇସା ବଢ଼ାଇବ ହଁ ମୋ କାମ କ'ଣ ମାଆ ଆପଣ ଜାଣିନାହାନ୍ତି ମୁଁ କେତେ ପରିଷ୍କାର ପରିଚ୍ଛନ୍ନ କରେ ବୋଲି ତଥାପି ହଉ ହଉ ମାଆ ଠିକ୍ ଅଛି ହଁ ହଁ ମାଆ ନିଶ୍ଚୟ ଯିବି